ହେଲୋ ନମସ୍କାରେ କ'ଣ ଲାଜ ଲାଗିବାରେ ଏକାଥରେ ହାରିଗଲା ପରେ ତ ଫୋନ ନାହିଁ ଫାନ୍ ନାହିଁ କିଛି ନାହିଁ ପୁଣି ଫୋନ କଲାବେଳକୁ ନମସ୍କାର ତୁମେ ଯୋଉ ହାରିଗଲ ଆମର ତୁମର ବୁଢ଼ା ଯୋଉ ନବୀନ ଓହୋ ଏ ଆଜି ଜଣା ପଡ଼ିଲା ଚୋର ମୁହଁ ଟାଣ ଯେତେ ହାରିଲା ପରେ ବି ଆହୁରି କହୁଛ ଆଉ ଶୁଭ ପାୱାର ହଁ ସୁଭଦ୍ରା ଯୋଜନା ପାଇଁ ସାଙ୍ଗ ସାଙ୍ଗେ ଆପ୍ଲାଏ କରିଦେଲ ସୁଭଦ୍ରା ଯୋଜନା କେମିତି ସାଙ୍ଗେ ସାଙ୍ଗେ ଆପ୍ଲାଇ କରିଦେଲ ନା ନା ତୁମେ ପା ପାଇଛ ମୁଁ ଶୁଣିଥିଲି ପାଇନ ଆଉ ପାଇନ ଯଦି ଲାଷ୍ଟ କିସ୍ତି ପାଇବ ଆଉ ପକେଇଛ ତ ହଁ ମୁଁ ପଚାରି ବୁଝୁଥିଲି ମୁଁ ତାଙ୍କର ତ ବି ଜେ ଡି ପକେଇଛ ନା ପକେଇନ କହିଲେ ହଁ ତାଙ୍କର ସମସ୍ତେ ପକେଇଛନ୍ତି ମୁଁ ତ ଶୁଣିଥିଲି ତୁମେ ପାଇଛ ବୋଲି ହଁ ହଁ ହଁ କାରଣ ନବୀନ ବାବୁ କ'ଣ କରିଛି ସେଇ ଖାଲି ସ୍କୁଲ ଛୁଆଙ୍କୁ ଖାଲି ଖାଇବା ପାଇଁ ଦେଉଛି କିନ୍ତୁ ପାଠ ଫାଠ ନାହିଁ କିଛି ଖାଲି ଖେଳ ନାଚ ଗୀତରେ ଏଇସବୁରେ ପଳଉଛି ଆଉ ଯଦି ଏତେ ପାୱାର ଥିଲା ତାର ସେ ଆଣିକି ପାଣ୍ଡିଆ ଆଣି ତ ଯୋଉ ଠିଆ କରଉଥିଲା ସେ ତ ନିଜେ ଲଢ଼ିଥାାନ୍ତା ବୁଢ଼ା କହିଲା ବହୁତ ଖାଇଲିଣି ଆଉ ଖାଇପାରିବିନି ଆଉ ଏଥର ପାଣ୍ଡିଆନ ଖାଉ ଆଉ ଆଉ ଯୋଉ କହନ୍ତି ଯେତେବେଳେ ଜିତୁଥିଲ ଯୋଉ କହୁଥିଲ ଯେମିତି ମାନେ ଜିତୁଥିଲା ବେଳେ ତ କହୁଥିଲ ଭଲ

ହାରିଲା ପରେ ବି ଆଉ କ'ଣ ଆସିବ ବି ଜେ ଡି ଆଉ ଆସିବନି ଏଥର ପଦ୍ମ ହଉ ତୁମେ କୋଡ଼ିଏ ବର୍ଷ ରହିଲ ଆମେ ଟିକେ କୋଡ଼ିଏ ବର୍ଷ ରହୁ ତାପରେ ଦେଖିଲାବେଳକୁ ଆଉ ବୁଢ଼ା ନଥିବ କି ଆଉ ନଥିବ ସେ ପାଣ୍ଡିଆନ ଯଦି ଏତେ ଉଠେଇବ ପୁଣି ତୁମେମାନେ ସବୁ ହୁଁ ହଉ ଆଉ କ'ଣ କରିଥିଲ ଏନା ହଁ ହଉ ହଉ ହଉ ତାହେଲେ ଦେଖ ଆଉ ହଉ ରଖୁଛି